ତେର ଫେବୃଆରୀ ଦୁଇ ହଜାର ବାଇଶି କୋଡ଼ିଏ ମାର୍ଚ୍ଚ ଦୁଇହଜାର ବାଇଶି ତେର ଜାନୁଆରୀ ଦୁଇହଜାର ବାଇଶି ଅଠର ଡିସେମ୍ବର ଦୁଇହଜାର ଅଠର ଉଣେଇଶି ନଭେମ୍ବର ଦୁଇହଜାର ଏକୋଇଶି